ବର୍ତ୍ତମାନ ପାଇଁ ଭାରତ ବର୍ଷରେ ଆମର ବହୁତ ବ୍ୟବସାୟୀ ଅଛନ୍ତି ସବୁଠାରୁ ବଡ଼ ହେଲା ଅମ୍ବାନୀ ଟାଟା ଆଉ ଭଲ ବି ତାଙ୍କର ଭଲ ରହୁଛି ଡେଲିଭରି ଭଲ ଅଛି ତାଙ୍କର ବିଜନେସ୍ ଭଲ ବି ଚାଲୁଛି ତାଙ୍କର ବହୁତ ପରଚେଜ୍ ହେଉଛି ଆଉ ତାପରେ ଆମର ଆମାଜନ୍ ଅଛି ଫ୍ଲିପକାର୍ଟ୍ ଅଛି ଏମାନେ ଭଲ ଭଲ କମ୍ପାନୀ ଭଲ ବ୍ରାଣ୍ଡ୍ର ତାଙ୍କର ଭଲ ଭଲ ରହୁଛି ଭଲ ବି ତାଙ୍କର ଡିସକାଉଣ୍ଟ୍ ଦେଉଛି ମଧ୍ୟ ସବୁ ଆପଣଙ୍କର ଡେଲିଭରି ଭଲ ବି ଠିକ୍ ଟାଇମ୍ ଟେବୁଲ୍ରେ ରିଟର୍ନ୍ ଭଲ ହେଉଛି ଭଲ ଭଲ ବି ଆସୁଛି ବାଣିଜ୍ୟ କ୍ଷେତ୍ରରେ ଭଲ ବ୍ୟବସାୟ କରୁଛନ୍ତି ଟାଟା ଜିନ୍ଦଲ୍ ବାଣିଜ୍ୟ ଭଲ ବ୍ୟବହାର ପରିବହନ କ୍ଷେତ୍ରରେ ଭଲ ଅନେକ ଉପାୟରେ ପରିବହନ ଭଲ ରହୁଛି ସେମାନଙ୍କ ମଧ୍ୟରୁ ଭଲ ଭଲ ଏଇ ଛୋଟ ଛୋଟ କମ୍ପାନୀ ଭଲ ବି ବଡ଼ ବଡ଼ କମ୍ପାନୀ ଭଲ ବି ତାଙ୍କର ଚାଲୁଛି